ମୋର ପ୍ରିୟ ଗୁରୁ ଆଧ୍ୟାତ୍ମିକ ଗୁରୁ ଜିତୁ ଦାସ ସିଏ ଟିଭି ପ୍ରାର୍ଥନା ଚ୍ୟାନେଲ୍ ସିଦ୍ଧାର୍ଥ ଭକ୍ତି ପ୍ରବଚନ ଦିଅନ୍ତି ଆଉ ବହୁତ ପୁରାଣ ଶାସ୍ତ୍ର ଗୀତା ଏ ବାବଦରେ ତାଙ୍କର ବହୁତ ଜ୍ଞାନ ଅଛି ସେ ଲୋକମାନଙ୍କୁ ଯାହା ଟିଭି ମାଧ୍ୟମରେ କହିଥାନ୍ତି ଲୋକମାନେ ସେ ଜ୍ଞାନକୁ ଆରୋହଣ କରନ୍ତି ଏବଂ ବହୁତ ଜାଣିଥାଆନ୍ତି କିନ୍ତୁ ତାଙ୍କର ବହୁତ ପୁରାଣ ଶାସ୍ତ୍ର ବାବଦରେ ତାଙ୍କର ବହୁତ ଜ୍ଞାନ ଅଛି ଲୋକ ଲୋକମାନେ ସେହି ଜ୍ଞାନକୁ ଅନୁକରଣ କରି ବହୁତ ଭଲ ରାସ୍ତାରେ ବି ଯାଉଛନ୍ତି ତା' ବ୍ୟତୀତ ଆମ ପରିବାରରେ ଟିଭି ମାଧ୍ୟମରେ ଆମର ମୋର ପ୍ରିୟ ଗୁରୁ ଜିତୁ ଦାସ ତାଙ୍କୁ ଆମେ ବହୁତ ଭଲପାଉ ଏବଂ ସେ ବହୁତ ଭଲ ଜ୍ଞାନ ତାଙ୍କଠାରୁ ଆମେ ଆହୋରଣ କରିଥାଉ